ସାହିତ୍ୟିକ କବି ଜୟଦେବଙ୍କର ଗୀତଗୋବିନ୍ଦ ମୋତେ ପଢ଼ିବା ପାଇଁ ସବୁବେଳେ ଭଲଲାଗେ ତାଙ୍କର ସେ ଯେଉଁ ଓଡ଼ିଆରେ ଯେଉଁ ସରଳ ଭାଷାରେ ବୁଝେଇଛନ୍ତି ଅର୍ଜୁନଙ୍କ ବା ଅର୍ଜୁନଙ୍କୁ ଶ୍ରୀକୃଷ୍ଣ କେଉଁ ପ୍ରକାର ମହାଭାରତ ଯୁଦ୍ଧ ବିଷୟରେ ବୁଝେଇଥିଲେ ସେଇଟାକୁ ସେ ସେହିଥିରେ ପୁରା ଯେମିତି ଲେଖିଛନ୍ତି ପୁରା ବୁଝିହୁଏ ମୋତେ ତେଣୁ ସେଇଟା ପଢ଼ିବାକୁ ଭଲ ଲାଗେ ଯେତେବେଳେ ମୋ ମନ ଟିକିଏ ଦୁଃଖ ଥାଏ କିମ୍ବା ଭଲ ଲାଗୁନଥାଏ ମୁଁ ସେ ଗୀତା ଭାଗବତକୁ ଆଣିକି ପଢ଼ିଲେ ମୋତେ ଟିକିଏ ଶାନ୍ତି ଲାଗେ ଆଉ ଯେତିକି ମନ ଭିତରେ ଦୁଃଖ ଥାଏ ସେଗୁଡ଼ିକ ଦୂର ହୋଇଯାଏ ମୁଁ ଆଉ ସେ ଭାଗବତକୁ ପୁରା ପଢ଼ିସାରିଲିଣି ଆଉ ସେଇଟା ପଢ଼ିବାକୁ ମୋତେ ଏଇଥିପାଇଁ ଭଲଲାଗେ କି ଭଗବାନଙ୍କର ଅର୍ଜୁନଙ୍କ ପାଇଁ ଯେଉଁ ଓଡ଼ିଆ ଭାଷାରେ ବୁଝେଇଥିଲେ କିମ୍ବା ଯେଉଁ ଅର୍ଥ ଦେଇକି ତାଙ୍କୁ ସେ ମହାଭାରତ ଯୁଦ୍ଧ ବିଷୟରେ ବୁଝେଇଥିଲେ ସେଇଟା ମୁଁ ଠିକ୍ ସେ ବୁଝିପାରେ ଆଉ ସେମିତି ତାଙ୍କ ସିଏ ଯାହା କହିଥିଲେ କି ଅର୍ଜୁନଙ୍କୁ ସେଇଟା ମୁଁ ସେମିତି ହୋଇପାରିବି କି ସେଇଥିରୁ କିଛିଟା ମୁଁ ଗ୍ରହଣ କରିକି ତାଙ୍କ କଥାକୁ ନେଇକି ମାନିକି ଚଳିପାରିବି ସେଇଟାକୁ ମୁଁ ଚେଷ୍ଟା କରେ ସେଇଥିପାଇଁ